ପାଞ୍ଚଟି ତାରିଖ ହେଉଛି ଏକ ଜାନୁୟାରୀ ଦୁଇ ହଜାର ଏକ ଦୁଇ ଅକ୍ଟୋବର ଉଣେଇଶି ଶହ ସତାଅଶୀ ତିନି ଫେବୃଆରୀ ଦୁଇ ହଜାର ଚାରି ଛଅ ନଭେମ୍ବର ଦୁଇ ହଜାର ସତର ଆଠ ଅଗଷ୍ଟ ଦୁଇ ହଜାର ଉଣେଇଶି